ହଁ ଆମ ଗୋରୁଗାଈ ଚରିବାକୁ ଆମର ପଡ଼ିଆ ଧଡ଼ିଆ ବି ଅଛି ଗୋରୁ ଗାଈ ଚରିବାକୁ ଘାସ କୁଟା ବିଲବାଡ଼ି ଫାଙ୍କା ରହିଲାଣି ସେସବୁ ଚରିକି ବୁଲିକି ଖାଉଛନ୍ତି ପାଖରେ ପୋଖରୀ ଅଛି ସେଇଠି ପାଣି ପିଉଛନ୍ତି ଯେଉଁ ପରିବା ଚୋପା ଯେଉଁ ଜରି କି ଯେଉଁ କମଳା ଚୋପା ଯେଉଁ ଅସନା ଯେଉଁ ଚୋପା ପତର ସବୁ କାଢ଼ିକି ଫିଙ୍ଗିଦେଲେ ପଲିଥିନ୍ ମିଶେଇକି ସେ ପାଣି ପିଇ ଦଉଛନ୍ତି ଗୋରୁ ଗାଈ ତାଙ୍କର ହଜମ ନଳୀରେ ଜରି ଜାକି ହେଇକି ରହିଯାଉଛି ଜରି ହଜମ ହେଇପାରୁ ନାହିଁ ଆଉ ସେ ଗୋରୁ ଗାଈଙ୍କ ପାଇଁ ଭାରି ଅସୁବିଧା ହଉଛି ସେ ଭଲ ହଉନି